ମୋତେ କ୍ରିକେଟ ଖେଳିବାକୁ ବହୁତ ଭଲ ଲାଗେ କ୍ରିକେଟ ଦେଖିବାକୁ ବି ଭଲ ଲାଗେ ଆମ ଗାଁରେ କ୍ରିକେଟ ଖେଳ ହୋଇଥାଏ ଦୁଇଟି ଟିମ୍ରେ ଗୋଟେ ଟିମ୍ରେ ଏଗାର ଜଣ ଅନ୍ୟ ଟିମ୍ରେ ବି ଏଗାର ଜଣ ଖେଳିଥାନ୍ତି ମୋତେ କ୍ରିକେଟ ଦେଖିବାକୁ ଭଲ ଲାଗେ କ୍ରିକେଟ ଖେଳିବାକୁ ଭଲ ଲାଗେ କ୍ରିକେଟରେ ଆମେ ଜିତିଥାଉ ହାରିଥାଉ କ୍ରିକେଟରେ ହାର୍ ଜିତ୍ ଅଛି କ୍ରିକେଟ ଆମେ ଜିତି ଥାଉ ଆମ ଗାଁରେ ଆମେ ଟ୍ରଫି ଦେଉ ଯେଉଁ ଆମେ ଯେଉଁ ବାହାର ଗାଁକୁ ଯାଉ ଖେଳିତେ ଆମେ ଜିତିଲେ ଟ୍ରଫି ଆଣୁ ଦଶ ହଜାର ପନ୍ଦର ହଜାର ଜିତିଲେ ପଇସା ଦିଅନ୍ତି ଆମେ ବି ଯେତେବେଳେ ଫିକ୍ଚର୍ ରଖୁ ଆମେ ଫିକ୍ଚର୍ ଦଉ ଆମେ ବି ଜିତିଲେ ସେ ସେମାନେ ବାହାର ଗାଁ ଟିମ୍ ଜିତିଲେ ତାଙ୍କ ଗାଁ ପାଞ୍ଚ ହଜାର ଦଶ ହଜାର ପନ୍ଦର ହଜାର ଏମିତି ଦେଇଥାଉ ହାରିବା ଟିମ୍କୁ ପାଞ୍ଚ ହଜାର ଜିତିବା ଟିମ୍କୁ ଦଶ ହଜାର ଏମିତି ଦେଇଥାଉ ଫୁଟବଲ୍ ଭଲିବଲ୍ ଏମିତି ବି ଖେଳନ୍ତି ମତେ କିନ୍ତୁ କ୍ରିକେଟ ଖେଳକୁ ବହୁତ ଭଲ ଲାଗେ କ୍ରିକେଟ ଖେଳିବାକୁ ଯେତିକି ଭଲ ଲାଗେ କ୍ରିକେଟ ଦେଖିବାକୁ ବି ସେତିକି ଭଲ ଲାଗେ ଫୁଟବଲ୍ ଭଲିବଲ୍ ବି ଖେଳିଥାନ୍ତି ଫୁଟବଲ୍ ଭଲିବଲ୍ରେ ପ୍ରାଇଜ୍ ବି ପାଆନ୍ତି ପଇସା ବି ପାଆନ୍ତି ସେଥିପାଇଁ ଦେଖିବାକୁ ଭଲ ଲାଗେ କ୍ରିକେଟ ଖେଳିବାକୁ ଭଲ ଲାଗେ କ୍ରିକେଟ ଆମ ଗାଁରେ ବହୁତ ପିଲା ବହୁତ ଲୋକ ଦେଖନ୍ତି ଖେଳନ୍ତି କ୍ରିକେଟ ପ୍ରାଇଜ୍ ପାଆନ୍ତି କ୍ରିକେଟ